ହଁ ହାଲୋ ହଁ ମୁଁ ଜାଣିପାରିଲି ନାହିଁ ଓଃ ଆପଣ ତା'ହେଲେ ଆପଣଙ୍କୁ ଅଠର ବର୍ଷ ହେଇଗଲାଣି କି ଆଉ ଆପଣଙ୍କୁ ଯଦି ଆପଣଙ୍କ ଭୋଟ୍ କାର୍ଡ଼୍ ପାନ କାର୍ଡ଼୍ ଆଧାର କାର୍ଡ଼୍ ଧରି ଆସି ଆସିବାକୁ ପଡ଼ିବ ହଁ ପୁରୀର ପୁରୀ ପାଖକୁ ଆସିବାକୁ ପଡ଼ିବ ପୁରୀର ପାଖରେ ହଁ କହିଲେ କହିବି ଏଠି ଦିନ ସାଢ଼େ ସାତ ସାଢ଼େ ସାତରୁ କାମ ଷ୍ଟାର୍ଟ୍ ହୁଏ ଦିନ ଗୋଟେ ପର୍ଯ୍ୟନ୍ତ ଏଠି ଗୋଟେ ପର୍ଯନ୍ତ ଏଠି କାମ ଚାଲିଥାଇ ଆଉ ଲୋକ ମାନେ ଏଠି ଦିନକୁ ମଜୁରି ଦୁଇଶହ ପଚାଶ ଟଙ୍କା ଦେଇଆ ଯାଇଥାଏ ଦିନକୁ ମଜୁରି ଲୋକ ତ ଆମର ଏଠୁ ଗଞ୍ଜାମ ଡିଷ୍ଟ୍ରିକ୍ଟରୁ ଆସନ୍ତି ଆପଣ କେଉଁଠୁ କହୁଛନ୍ତି ରାତି ପାଇଲେ ବି ହବ ଦିନ ପାଇଲେ ବି ହବ ଆପଣଙ୍କର ହଁ ସାର୍ ରବିବାର ଦିନ ଛୁଟି ମିଳିବ ଦିନକୁ ଏଠି ଦୁଇଶହ ପଚାଶ ଟଙ୍କା ମିଳିବ

ଛଅ ଘଣ୍ଟା ଛଅ ଘଣ୍ଟା ନାହିଁ ସେଇ ଯେଉଁ ସୁନାଗଡ଼କୁ ଆପଣ ସେଠି ଷ୍ଟୋର ବସେଇବେ ବହୁତ କାମ ଅଛି ସେଇ ଭିତରେ ନାଇଁ ସାର୍ ଭାରି କାମ ନାହିଁ ହଁ ଆଧାର୍ କାର୍ଡ଼ ଭୋଟ କାର୍ଡ଼ ପାନ କାର୍ଡ଼ ଆଉ ବ୍ୟାଙ୍କ ଖାତା ଦରକାର ହେଲେ ଆଚ୍ଛା ଆପଣଙ୍କ ଇଚ୍ଛାରେ ଆପଣ ଯାହା ଆପଣ ଦେଇପାରିବୁ

ମାସ ସାରା ଆପଣ ହିସାବ ହବ ହଁ ଦଶହଜାର ପ୍ଲସ୍ ବି ହେଇପାରେ କହିକିଁ ନା ଆପଣ ଯଦି ଓଭର ଟାଇମ୍ ଦଶ ହଜାର ପ୍ଲସ୍ ବି ହେଇପାରେ ଆଚ୍ଛା ଆପଣଙ୍କର ଏଠି ଖାଇବା ଖର୍ଚ୍ଚ ଦିଆ ଯାଏନାହିଁ ହଁ ହଁ ସାର୍ ହଁ ସାର୍ ବିଶ୍ୱ କୁମାର ମହାନ୍ତି କହିବ ଅଛି ଆପଣ ଯେତେବେଳେ ଆସିଲେ ହବ ହଉ ସାର୍ କାମ ଆସିଲାଣି ମୁଁ ରଖୁଛି